ଆମ ଅଞ୍ଚଳରେ ବିଭିନ୍ନ ମନ୍ଦିର ଓ ଦୁର୍ଗ ଅଛି ଯଥା ଲଳିତଗିରି ରତ୍ନଗିରି ଉଦୟଗିରି ମା' ବିରଜାଙ୍କ ମନ୍ଦିର ଦସାସନ ଘଟ ମହାବୀର ନାୟକ ଯଥା ଆମର ଏଇଠି ମା' ବିରଜାଙ୍କ ମନ୍ଦିର ଏକ ଐତିହାସିକ ପୀଠ ଏଠି ଦୂରଦୂରାନ୍ତରୁ ଲୋକମାନେ ଆସନ୍ତି ଦୂରଦୂରାନ୍ତରୁ ଯଥା ଆମ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ଏଠିକି ଦର୍ଶନ କରିବାକୁ ଆସନ୍ତି ମହାବିନାୟକରେ ବି ମଧ୍ୟ ବହୁତ ଆଡ଼ୁ ଦୂରଦୂରାନ୍ତରୁ ଲୋକ ଏଠିକି ଆସିଥାନ୍ତି ଏଥି ମଧ୍ୟରେ ଲଳିତଗିରି ରତ୍ନଗିରି ଯଥା ଏଇଟା ଐତିହାସିକ ପୁ ଗୁମ୍ଫା ଉପଲବ୍ଧ ଓ ଅବସ୍ଥିତ ଅଛି ଉଦୟଗିରି ମଧ୍ୟ ଏଠି ଅବସ୍ଥିତ ଅଛି ତ ଏଠି ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟନ ପର୍ଯ୍ୟଟକ ଆସିଥାନ୍ତି